ଦଶ ଅକ୍ଟୋବର ଦୁଇ ହଜାର ତିନି ପନ୍ଦର ଡିସେମ୍ବର ଦୁଇ ହଜାର ବାଇଶ ପାଞ୍ଚ ଜାନୁଆରୀ ଦୁଇ ହଜାର ଚବିଶ ଆଠ ଅକ୍ଟୋବର ଦୁଇ ହଜାର ବାର ଚବିଶ ଫେବୃଆରୀ ଉଣେଇଶହ ଅଠାଅଶି